ପେଟ୍ରୋଲ ଦର ବୃଦ୍ଧି ପାଇଁ ବାଇକ୍ ଚଲାଇବା ଉପରେ ପ୍ରଭାବ ପକାଇଛି ଯେଉଁଠି ଆମେ ଟିକେ ଦୂର ବାଟ ଯାଉଥିଲୁ ଟିକେ ଅଧିକ ପେଟ୍ରୋଲ ପକାଇକିରି ଆଉ ଆମ ସମୟ ବି ବଞ୍ଚି ଯାଉଥିଲା କିନ୍ତୁ ପେଟ୍ରୋଲ ଦର ବଢ଼ିବା ଦ୍ୱାରା ଆମେ ଆଉ ବାଇକ୍କୁ ନ ନେଇ ଅଧିକାଂଶ ସାଇକେଲ୍ରେ ବି ଚାଲି ଯାଉଛୁ ଏବଂ ଚାଲି ଚାଲି ମଧ୍ୟ ରାସ୍ତାରେ ଯାଉଛୁ ଦିନକୁ ଦିନ ପେଟ୍ରୋଲ ଦର ବଢ଼ିବା ଦ୍ୱାରା ଆଉ ଲୋକଙ୍କ ପାଇଁ ବହୁତ ଅସହ୍ୟ ହେଲାଣି ଆଉ ଆମ ଉପରେ ପ୍ରଭାବ ପକାଉଛି ପେଟ୍ରୋଲ ଦର ଆଗେ ତିରିଶି ଟଙ୍କାରେ ପେଟ୍ରୋଲ ଲିଟରେ ବାହାରୁ ଥିଲା ଏବେ ଶହେ ଦଶ ଟଙ୍କା ପାଖା ପାଖି ପେଟ୍ରୋଲ ଲିଟର ପଡ଼ିଲାଣି ତେଣୁ ବାଇକ୍ ଚଲାଇବାକୁ ହେଲେ ଏହା ଉପରେ ଆମର ପ୍ରଭାବ ପକାଇଛି କିଛି ଦୂର ବାଟ ଆମେ ଧର ଶହେ ଟଙ୍କା ପେଟ୍ରୋଲ ପକାଇ ଥରେ ଚାରି ପାଞ୍ଚ ଦିନ ଏବେ ଶହେ ତିନି ଶହ ଟଙ୍କାରେ ପକାଇଲେ ଗୋଟେ ଦିନ ବି ଯାଉନି ଇନ୍ଧନ ଅତ୍ୟଧିକ ବ୍ୟବହାର ପରିବେଶ ପାଇଁ ନିଶ୍ଚୟ କ୍ଷତିକାରକ ତେଣୁ ଏହା ଆମର ଜୈବିକ ପ୍ରାକୃତିକ ଉତ୍ପାଦନ ଯଦି ସରି ଯିବ ଆମେ ତାକୁ କେଉଁଠି ରିକୋଭରୀ କରିବୁ ତେଣୁ ପ୍ରାକୃତିକ ଉତ୍ପାଦନ ଯେତିକି କମ୍ ଚଳେ ଇଏ ବ୍ୟବହାର କରିବା ତାହାଲେ ଆମ ପାଇଁ ହିତକର ବୋଲି ଆମେ ଭାବୁଛୁ